ଜୀବିକା ପାଇଁ ବହୁତ କଷ୍ଟ କରିବା ପାଇଁ ପଡ଼ିଛି ମୋତେ ମୁଁ ପ୍ରାଣୀମିତ୍ରଟିଏ ରହିଲି ସେଥିପାଇଁ ମୁଁ ପଞ୍ଚାୟତରେ ପକାଇଲି ପକାଇବା ପରେ ପଇଁତିରିଶ ଜଣଙ୍କ ଭିତରେ ମୁଁ ସିଲେକସନ ହୋଇ ପ୍ରାଣୀ ମିତ୍ରଟିଏ ହେଲି ପ୍ରାଣୀ ମିତ୍ର ଭାବରେ ରହିଲା ପରେ ଗାଈ ଛେଳି କୁକୁଡ଼ା ମାନଙ୍କର ଯତ୍ନ ନେଉଛି ଗାଈ ମାନଙ୍କୁ ବି ଭ୍ୟାକ୍ସିନ ଦେଉଚି ଛେଳି ମାନଙ୍କୁ ବି ଭ୍ୟାକ୍ସିନ ଦେଉଛି ସେଥିରୁ ମଧ୍ୟ କିଛି ଟଙ୍କା ରୋଜଗାର କରି ପରିବାରକୁ ପୋଷି ପାରୁଛି ଅଲଗା ସମୟରେ ଘରେ ମେସିନ ଟିଏ ରଖିଛି ମଧ୍ୟ ସେଥିରୁ ପାଞ୍ଚ ଟଙ୍କା ରୋଜଗାର କରିପାରୁଛି ଯାହାଦ୍ୱାରା ମୋ' ପରିବାର ସୁରୁଖୁରୁରେ ଚଳି ପାରୁଛୁ